ହେଲୋ ହେଲୋ ଡକ୍ଟର୍ ସାର୍ ନମସ୍କାର ସାର୍ ମୁଁ ମୋତେ ବହୁତ ଜ୍ୱର ହେଉଛି ସାର୍ ଦିବା ରାତ୍ରିଠାରୁ ଆପଣଙ୍କ ହସ୍ପିଟାଲ୍ରେ କିଛି ସୁବିଧା ଥିଲେ ଆପଣ ଯଦି ହୁଏ ମୋତେ ପେସେଣ୍ଟ୍ କରି ରଖନ୍ତୁ ମୋତେ ଦିବା ରାତ୍ରିଠାରୁ ବହୁତ ମୁଣ୍ଡ ବିନ୍ଧା ପୁଣି ସର୍ଦି ହୋଇଯାଇଛି ସାର୍ ଆଉ ଆପଣଙ୍କର କୌଣସି ବେଡ୍ ଖାଲି ରହିଛି ହେଲେ ମୋତେ ଏଡ୍ମିଟ୍ କରିଦିଅନ୍ତୁ ଆଉ କୌଣସି ପେସେଣ୍ଟ୍ ଅଛନ୍ତି ହେଲେ ଏମାନଙ୍କଠାରୁ କେହି ଏବଂ କୌଣସି ମେଡିସିନ୍ ଗୁଡ଼ା ଘରୋଇ ଚିକିତ୍ସା ଯେଉଁ କୋଉ ମେଡିସିନ୍ ମୋତେ ଟିକେ କହିଦିଅନ୍ତୁ ସାର୍ ଏବଂ ହଁ ସାର୍ ଠିକ ଅଛି ହଁ ଯଦି ମୋତେ କାଲିଠାରୁ ବହୁତ ଜର ହୋଇଯାଇଛି ସାର୍ ଆଉ ସର୍ଦି ରହିଯାଇଛି ହଁ ବହୁତ ମୁଣ୍ଡ ବଥା ହେଉଛି ଦୁଇ ଦିନ ହୋଇଛି ସାର୍ ହଁ ଡକ୍ୟୁମେଣ୍ଟ୍ଗୁଡ଼ାକ ସବୁ ରେଡ଼ି ରହିଯାଇଛି ସାର୍ ସମସ୍ତ ପ୍ରସ୍ତୁତି ହୋଇଯାଇଛି ସାର୍ ଆପଣ ଆଡମିଟ୍ କରିଦେଇଥାନ୍ତୁ ଆଉ

ହଁ ସାର୍ ରହିଛି ସାର୍ ହଁ ସାର୍ ଠିକ ଅଛି ସବୁ ଅଛି ସବୁ ହୋଇସାରିଛି ସାର୍ ହଁ ସାର୍ କେତେବେଳକୁ ଆସିବେ ସାର୍ କହିପାରିବେ କି

ହଉ ସାର୍ ଠିକ୍ ହଉ ସାର୍ ଠିକ୍ ଅଛି ଜେନେରାଲ୍ ହୋଇଥାନ୍ତୁ ହେଲେ କ'ଣ ହୋଇଥାନ୍ତା

ଆଉ କ'ଣ ଖାଦ୍ୟଗୁଡ଼ାକ ଠିକ୍ ଅଛି ସାର୍ ସେଇଠି ମାନେ ସୁଷମ ଖାଦ୍ୟଗୁଡ଼ାକ ଦେଇ ଦେଉଛନ୍ତି ସାର୍